ସବୁ କାର୍ଯ୍ୟରେ ବିବାଦ କଠିନ ପରିସ୍ଥିତି ବି ଥାଏ ଆମେ ଯଦି ସେ ଯେଉଁ ବିବାଦ ଆସୁଛି ଯଦି ଆମେ ସେଇଟା ବୁଝିବା ଯେ କ'ଣ ପାଇଁ ବିବାଦ ହେଉଛି କ'ଣ ପାଇଁ ଏମିତିଆ ପରିସ୍ଥିତି ସୃଷ୍ଟି ହେଉଛି ଆମେ ସେ ପରିସ୍ଥିତିରେ ଯଦି କିଛି ବାଟ ବାହାର କରିପାରିବା ତାହେଲେ କୌଣସି କାର୍ଯ୍ୟ କ୍ଷେତ୍ରରେ ବିବାଦ ହେବନି କି କଠିନ ଝଗଡ଼ାଝାଟି କିଛି ହେବନାଇଁ କାରଣ ଆମେ ସେ ଜିନିଷକୁ ବୁଝିକି କଲେ ସମସ୍ତେ ବୁଝିପରିବେ ସିଏ ବି ବୁଝିପାରିବ ତୁମେ ବି ବୁଝିପାରିବ ସେଥିପାଇଁ କାର୍ଯ୍ୟରେ ସଦାବେଳେ ଧୈର୍ଯ୍ୟ ସହକାରେ କଲେ କୌଣସି ପ୍ରକାରର କଠିନ ପରିସ୍ଥିତି ଉ